ଓଡ଼ିଆ ଭାଷାର ସଂସ୍କୃତି ହଉଛି ଆମ ଭାରତବର୍ଷରେ ଯେଉଁ ପର୍ବପର୍ବାଣି ଅଛି ରଜ ପର୍ବ ତା ସହିତ ଯେଉଁ ପାଳନ କରାଯାଉଛି ଗଣେଶ ଚତୁର୍ଥୀ ସରସ୍ଵତୀ ଚତୁର୍ଥୀ ଏଇସବୁ ପୂଜା ଏବଂ ଆମର ଦୁର୍ଗାପୂଜା ଦୋଳପୂର୍ଣ୍ଣିମା ଦୋଳ ପୂର୍ଣ୍ଣିମାରେ ଯେଉଁ ଅଳ୍ପ କରାହଉଛି ଯେ କି ରାଧାକିଷ୍ଣଙ୍କୁ କାନ୍ଧେଇକିରି ଯେଉଁ ଆମ ସଂସ୍କୃତିରେ ଯେଉଁ ଚାହୁଁଛନ୍ତି ଏଇସବୁ ଆଉ ଭାରତବର୍ଷରେ ଏ ଇତିହାସ ଲେଖା ଅଛି ଆଉ ଭାରତବର୍ଷରେ ଓଡ଼ିଆ ସଂସ୍କୃତି ଏହା କରୁଛି ଏବଂ ଘରେ ଘରେ ଯେଉଁ ଗୁରୁବାର ମାଣବସା କରାଯାଉଛି ମାର୍ଗଶୀର ମାସ ଗୁରୁବାର ମାଣବସା ସେଇଟା ଆମେ ପାଳନ କରୁଛି ଦ୍ୱିତୀୟତଃ ଯେଉଁ ନାମଯଜ୍ଞ ସବୁ ହଉଛି ଯେଉଁ ସମୟରେ ଆମର ଯେଉଁ ପାଳନ ଶିବ ଚତୁର୍ଦ୍ଦଶୀ ହଉଛି ଏବଂ ଏକାଦଶୀ ପାଳନ କରାଯାଉଛି ସେସବୁ ପାଳନ କଲେ ଆମ ଭାରତ ବର୍ଷର ଉନ୍ନତି ହଉଛି ତଥା ଆମ ସଂସ୍କୃତିର ପ୍ରଗତିଗତ ହଉଛି ଆଉ ଇତିହାସରେ ଏଇଟା ଲେଖା ରହୁଛି ତେଣୁ ଗୋଟେ କଥା ହଉଛି ମାନେ ଛାତ୍ରମାନେ ଯେଉଁ ଗଣେଶ ଚତୁର୍ଥୀ ପାଳନ କଲେ ଏବଂ ସରସ୍ଵତୀ ପୂଜା ଉପଲକ୍ଷେ ଯେଉଁ ପାଳନ କରୁଛନ୍ତି ବର୍ତ୍ତମାନ ସମୟରେ ଯାହା କରାଯାଉଛି ଭାରତବର୍ଷରେ ଏବଂ ଆମ ଯେଉଁ ଯାତ୍ରା ଯେଉଁ ହଉଛି ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ଯାତ୍ରା ଜଗନ୍ନାଥଙ୍କର ଯେଉଁ ଶ୍ରୀଗୁଣ୍ଡିଚା ଯାତ୍ରା କରାହଉଛି ସେ ଶ୍ରୀଗୁଣ୍ଡିଚା ପାଳନରେ ଲକ୍ଷ ଲକ୍ଷ ଲୋକମାନେ ଆସି ସିଦ୍ଧ ଜଗନ୍ନାଥଙ୍କୁ ଏବଂ ବଳଭଦ୍ରଙ୍କୁ ସୁଭଦ୍ରାଙ୍କୁ ଦର୍ଶନ କରୁଛନ୍ତି ଇଏ ଗୋଟେ ଆମର ଓଡ଼ିଆ ସଂସ୍କୃତିର ମାନେ ଇତିହାସ କହିଲେ ଅତ୍ୟୁକ୍ତି ହବନାହିଁ ଆଉ ଗୋଟିଏ କଥା ହଉଛି ଇଏ ଭାରତବର୍ଷରେ ଅନେକ ଚିତ୍ର ଅନେକ ପର୍ବପର୍ବାଣି ପାଳନ କରାଯାଇ ଥାଏ ଆଉ ସେ ସେସବୁ ଇତିହାସରେ ଆମର ଲେଖିତ ଅଛି ଆପଣ ଅନୁଭବ ଅନୁଭବ କରି ହୁଏ ଗୋଟେ ପରିବାରରେ ଯେତିକି ମାନେ ପର୍ବପର୍ବାଣି ପାଳନ କରାଯାଏ ଅନେକ ପରିବାର ହଉ ଏ ଓଡ଼ିଶା ଏବଂ ଭାରତବର୍ଷରେ ଉଚ୍ଚବୀ ସହିତ ଆମର ଏ ସଂସ୍କୃତି ଓଡ଼ିଆ ଭାଷାର ମହାତ୍ମୀୟ ଓଡ଼ିଆ ଲୋକ ଓଡ଼ିଆ ପାଳନ କରିବା ଏ ହଉଛି ଆମର କର୍ତ୍ତବ୍ୟ ଏବଂ ଏ ସଂସ୍କୃତି ଆଉ ଇତିହାସରେ ଏଇଟା ଉପଲବ୍ଧି କରାଯାଇଛି ତେଣୁ ରଜ ଗୋଟିଏ ପର୍ବ ସେ ରଜରେ ପିଲାମାନେ ଯେଉଁ ରଙ୍ଗ ଇଏ ଦୋଳି ଯେଉଁ ଖେଳି ଯେଉଁ କାମ କରନ୍ତି ଉଲ୍ଲସିତ ହୋଇ ବନ୍ଧୁ ବାନ୍ଧବ ପିଠା ପଣା ଏସବୁ ଖାଇ ଯେଉଁମାନେ ଆପଣମାନଙ୍କ ପାଖରେ ପହଞ୍ଚନ୍ତି ଗୋଟା ଖେଳ ପ୍ରକୃତିରେ କ୍ରିକେଟ ଖେଳ କି ଭଲି ଖେଳ କି ତାସ ଖେଳ ଏଇସବୁ ପ୍ରତି ମାନେ ଗ୍ରାମର ପ୍ରତି ଛକରେ ଏଇଟା କରାଯାଏ ଆନନ୍ଦରେ ଉଲ୍ଲଷିତ ହୋଇଥାଏ କେଉଁଠି ଭଜନ ଜଣା କେଉଁଠି ଖେଳ କେଉଁଠି ମାନେ ନାଚ କେଉଁଠି ସଙ୍ଗୀତ କାର୍ଯ୍ୟକ୍ରମ ସବୁ କରାଯାଇଥାଏ ସେ ହଉଛି ଆମର ରଜପର୍ବ ପାଳନ କରାଯାଇଥାଏ